କୌଣସି ବିଶେଷ ଖାଦ୍ୟ କଲେ ଖାଦ୍ୟକୁ କେମତି ସ୍ଵାଦିଷ୍ଟ କରିବା ପାଇଁ ଚିନ୍ତା କରେ କିନ୍ତୁ ଯେତେବେଳେ କୌଣସି ପନିର ତରକାରୀକୁ ପନିର ତରକାରୀ ରାନ୍ଧିବାକୁ ଇଚ୍ଛା କରେ ସେତେବେଳେ ପର୍ଯ୍ୟନ୍ତ ପନିରକୁ ଆଗ ଅଳ୍ପ ଗରମ କରି ଭାଜିଦିଏ ଏବଂ ତାକୁ ବିଭିନ୍ନ ପ୍ରକାର ମସଲାକୁ ମସଲାରେ ଭାଜି ତା' ଦେହରେ କାଜୁ କାଜୁ ବଟା ଏବଂ ଚାରୁ ଚାରୁମଗଜ ବଟା ଦିଏ ବିଲାତି ଗ୍ରାଇଡ଼ିଂ କରିଦେବା ଦ୍ଵାରା ତାର ଟେଷ୍ଟ ଟିକିଏ ଭିନ୍ନ ହୋଇଥାଏ ଯେତେବେଳେ ପନିର ହୋଇଯାଏ ପନିର ତରକାରୀ ହେବା ପୂର୍ବରୁ ତା' ଉପରେ ଗରମ ମସଲା ଗୁଣ୍ଡ ପକାଏ ଏବଂ ତାକୁ ତା' ଉପରେ ଧନିଆ ପତ୍ର କିଛି ପକାଇ ତରକାରୀକୁ ଓହ୍ଲାଇ ଦିଏ ତାର ସ୍ଵାଦ ପୁରା ଭିନ୍ନ ହୋଇଥାଏ ଏବଂ ଟେଷ୍ଟ ମଧ୍ୟ ଭିନ୍ନ ହୋଇଥାଏ ଆଉ ବେଶି ପାଣି ଦିଏ ନାହିଁ ବେଶି ପାଣି ଦିଏ ନାହିଁ ଅଳ୍ପ ପାଣି ଦେଇକରି ତରକାରୀଟା କରିଥାଏ ମୋ ଲୋକମାନେ ବହୁତ ମୋ ଘରଲୋକ ବହୁତ ପସନ୍ଦ କରନ୍ତି ପନିର ତରକାରୀ ଖାଇବାକୁ ଏଇ କୌଶଳ ମୁଁ ଶିଖିଛି ଏବଂ ସ୍ଵାଦିଷ୍ଟ କରି ନିଜ ପିଲାମାନଙ୍କୁ ଖାଇବାକୁ ଦିଏ